ଆଜ୍ଞା ହଁ ମୋର ଗୋଟେ ବର୍ଷ ମଧ୍ୟରେ ଏକ ସାମ୍ପ୍ରତିକ ସ୍ମରଣୀୟ ଘଟଣା ବିଷୟରେ ମୁଁ କହୁଛି ଯେ କି ମୋର ଗୋଟେ ବର୍ଷ ଭିତରେ ମୋର ଡେଲିଭରି ଥିଲା ଆଉ ଯେଉଁ ଡେଲିଭରି ପାଇଁ ମୁଁ ଭଉତୁ କଷ୍ଟ ପାଇଛି ଯେକି ଯେତେବେଳେ ମୋର ଡେଲିଭରି ହେଲା ନା ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଫୋନ କଲେ ଆମ୍ବୁଲାନ୍ସ ବାଲା ଆସି ମତେ ନେଇଯାଇଥିଲେ କାହିଁକି ନାଁ ମୋର କଣ୍ଡିସନ ଏତେ ଖରାପ ହେଇଥିଲା ଯେ ଡାକ୍ତର ମନାକଲେ ମତେ ବି କରିଦେଲେ କି ତମେ ପଳୁଅ କଟକ କିନ୍ତୁ ମୁଁ କଟକ ଯିବା ପୂର୍ବୁରୁ ମୋର ସାଙ୍ଗେ ସାଙ୍ଗେ ଡେଲିଭରି ହେଇଯାଇଥିଲା ଆଉ ସେଇ ଡେଲିଭରି ଭିତରେ ସେଇଠି ଡାକ୍ତରମାନେ ମତେ ଏମିତି ଅବସ୍ଥା କରିଦେଲେ ଯେ ମୋର ମୋ ଦେହରୁ ବାଲତିଏ ରକ୍ତ ଆଉ ଯେ କି ମୋ ଦେହ ପୁରା ସିରିଏସ ହେଇଯାଇଥିଲା ଲୋକ ସମସ୍ତେ ଭାବିଲେ ମରିଯାଇଛି କିନ୍ତୁ ଦେଖ ଠାକୁରଙ୍କର ଏମିତିଆ ଯେ ଯୋଗ ଯେ ମୁଁ ନ ମରି ପୁଣି ବଞ୍ଚିଛି ଆଉ ସାଙ୍ଗେ ସାଙ୍ଗେ ମତେ କହିଲେ କଟକ ନେଇଯାଅ ମୁଁ ମୋ ପରିବାର ଲୋକ ଖାସକରି ମୋ ସ୍ୱାମୀ ମୋ ଜାଆ ମୋ ଶାଶୁ ବହୁତ କାନ୍ଦିଲେ କି ଇଏ ମରିଯିବ ବୋଲି ଯେ କି ସେମାନେ ବହୁତ କାନ୍ଦିଲା ଭିତରେ ଠାକୁରଙ୍କୁ ଡାକିଲେ ଠାକୁର ମତେ ଯାଆ ହଉ ତାଙ୍କ କୃପାରୁ ମୁଁ ଯେତେବେଳେ ହେଠୁ ଆମ ବରପଡ଼ଦାରୁ ଦେଇକି ମତେ ଘଷିପୁରା ନେଲେ ଘଷିପୁରାରୁ ମତେ ଇଞ୍ଜେକ୍ସନ ସାଲାଇନ ଦେଇ ମତେ ରକ୍ତ ଦେଇ ମୋର ମୋ ଭାଇ ଯିଏ ମତେ ରକ୍ତ ଦେଲା ରକ୍ତ ଦେଇ ମତେ ଏତେ ପରିଶ୍ରମ କରି ରକ୍ତ ଦେଲା ରକ୍ତ ଦେଇଥିବାରୁ ମୁଁ ଆଜି ବଞ୍ଚିଛି ତାଙ୍କ ପାଖରେ ମୁଁ ଏତିକି ଚିର କୃତି